ମତେ ସେଓ ଖାଇବା ପାଇଁ ବହୁତ ଭଲ ଲାଗେ ସେଓ ଫଳ ବିଷୟରେ ମୁଁ ଆଗ୍ରହ ହୋଇ ଆମ ବଗିଚାରେ ଗୋଟେ ସେଓ ଗଛ ଲଗାଇଲି

ସମୟ ଗଲା ପରେ ତାର ବୃଦ୍ଧି ହେବାକୁ ଲାଗିଲା ସେଓ ଗଛ ଯେତେବେଳେ ବଢ଼ିବାକୁ ଲାଗିଲା ସେ ତାର ପତ୍ର ଗୁଡ଼ାକ ତାର ଚିତ୍ର ଗୁଡ଼ାକ ଝାଉଁଳି ଯାଉଥିଲା ଓ ଫୁଲ ମଧ୍ୟ ଝଡ଼ି ପଡ଼ୁଥିଲା କାରଣ ଆମ ଏଠାକାରେ ଜଳବାୟୁ ଓ ପାଣିପାଗ ମଧ୍ୟ ବହୁତ ଅସୁବିଧା ହୋଇଥିବାରୁ ତାହା ଠିକ୍ ସମୟରେ ଓ ଭଲ ଭାବରେ ତାର ବୃଦ୍ଧି ହୋଇପାରୁ ନଥିଲା ତା ବଳରେ ମତେ ଅଙ୍ଗୁର ମଧ୍ୟ ବହୁତ ଖାଇବାକୁ ଭଲ ଲାଗେ ସେ କାରଣ ଅଙ୍ଗୁର ଆମ ଦେଶରେ ଚାଷ କରାଯାଇ ନଥାଏ ତେଣୁ ତାର ତାର ତାକୁ ଲଗାଇବା ପାଇଁ ଆମ ଭାରତରେ ତାର ପାଣିପାଗ ଓ ଜଳବାୟୁ ଭଲ ଭାବରେ ନଥାଏ ତେଣୁ ସେ ଗଛ ଗୁଡ଼ିକ ମରିଯାଇଥାନ୍ତି